ମୁଁ ଜଣେ ଓଡ଼ିଆ ମୋର ମାତୃଭାଷା ହେଉଛି ଓଡ଼ିଶା ଓଡ଼ିଆ ମୋ ମାତୃଭାଷା ମୁଁ ପ୍ରଥମେ ମୋ ପରିବାରର ପ୍ରଥମେ ହେଉଛନ୍ତି ମୋର ମା ଯେକି ତାଙ୍କଠାରୁ ମୁଁ ପ୍ରଥମେ ଶିଖିଲି ଏହା ପରେ ପରେ ମୋର ପରିବାରର ରହିଛନ୍ତି ଯେଉଁ ମେମ୍ବର୍ସମାନେ ଯେଉଁ ସଦସ୍ୟମାନେ ତାଙ୍କଠାରୁ ମଧ୍ୟ ଶିଖିଲି ପ୍ରଥମ କଥା ହେଉଛି ନିଜର ମାତୃଭାଷାକୁ ଆମେ ପ୍ରଥମେ ଜାଣିବା ନିଜ ମାତୃଭାଷାକୁ ଯଦି ଆମେ ନିଜେ ନ ଜାଣିପାରିବା ତା'ହେଲେ ସେ ଜଣେ ଜ୍ଞାନୀରେ ପରିଣତ ହେଇପାରିବ ନାହିଁ ପ୍ରଥମେ ଯେତେବେଳେ ମୁଁ ମୋ ପରିବାରରୁ ଶିଖିଲି ତା'ପରେ ମୁଁ ବିଦ୍ୟାଳୟକୁ ଗଲି ବିଦ୍ୟାଳୟରେ ସେଠାରେ ଶିକ୍ଷକ ମୋତେ ମାତୃଭାଷା ମାଧ୍ୟମରେ ମୁଁ ମୋର ପାଠ ପଢ଼ିଲି ଭାଷାକୁ ମଧ୍ୟ ଜାଣିଲି ହେଲେ ଭାଷା ପ୍ରତି ସମସ୍ତଙ୍କର ଗୋଟେ ଆକୃଷ୍ଟ ରହିବା ଦରକାର ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଭାଷାଭାଷୀ ଅଞ୍ଚଳ ରହିଛି କିନ୍ତୁ ଯେହେତୁ ମୁଁ ଜଣେ ଓଡ଼ିଆ ମୋର ଓଡ଼ିଆ ଭାଷାକୁ ସବୁବେଳେ ପ୍ରାଧାନ୍ୟ ଦେଇଛି ମାତୃଭୂମି ମାତୃଭାଷାର ମମତା ଯାହା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ତେଣୁ ଯେହେତୁ ମୁଁ ଜଣେ ଓଡ଼ିଆ ମୋର ମାତୃଭୂମି ଓଡ଼ିଶା ମୋର ଭାଷା ଓଡ଼ିଆ ତେଣୁ ମୁଁ ମୋ ମାତୃଭୂମି ଆଉ ମୋ ମାତୃଭାଷା ପ୍ରତି ମୋର ନିହାତି ମମତା ରହିବା ଦରକାର ଏବଂ ପ୍ରତ୍ୟେକ ଲୋକ ନିଜର ଭାଷାକୁ ଯଦି ସେମାନେ ଶିଖିପାରିବେ ଏବଂ ମାର୍ଜିତ କରିପାରିବେ ସେମାନେ ତାଙ୍କର ପରିଚୟ ମଧ୍ୟ ଦେଇ ପାରିବେ ସମଗ୍ର ଭାରତ ବର୍ଷରେ ସେମାନେ ଭାଷାର ଆଦୃତ ହେଇପାରିବ ଏବଂ ସେମାନେ ନିଜର ପରିଚୟ ମଧ୍ୟ ଦେଇପାରିବେ ଆମେ ଓଡ଼ିଆ ବୋଲି ଆମ ଓଡ଼ିଆ ଭାଷା ଅଛି ଆମେ ଓଡ଼ିଆ ବୋଲି ଆମେ ପରିଚୟ ଆମେ ଦେଇପାରିବା